ଉଭୟ କର୍ମଯିବି ଏବଂ ଗୃହିଣୀ ମହିଳାଙ୍କ ପାଇଁ ପଲିସି ଉପଲବ୍ଧ ଅଛି ପି ଏଲ୍ ଆଇ ଏଲ ଆଇ ସି ଇନ୍ସୁରାନ୍ସ ପଲିସି ଟର୍ମ ଇନ୍ସୁରାନ୍ସ ପଲିସି ହୋଲ୍ ଲାଇଫ ଇନ୍ସୁରାନ୍ସ ପ୍ଲାନ୍ ମନି ବେକ୍ ପଲିସି ୟୁ ଏଲ ଆଇ ପି ପଲିସି ଏହିସବୁ ଗୁଡ଼ାକ ଉପଲବ୍ଧ ରହିଛି